ଆମେ ପରିବାରରେ ସମସ୍ତେ ଭାଇ ଭଉଣୀ ମିଶିକି ରହିଥାଉ ସେମାନେ ମଧ୍ୟ ନିଜ ନିଜକୁ ସବୁ କାର୍ଯ୍ୟରେ ସହଯୋଗ କରିଥାଉ ସମସ୍ତେ ମିଶିକି ରହୁ ଏକାଠି ଖାଉ ଏକାଠି ସବୁ କାର୍ଯ୍ୟ ସମ୍ପନ୍ନ କରୁ କିନ୍ତୁ ଏହା ପରେ ବି ନିଜ ନିଜର କିଛି ଅଲଗା ପସନ୍ଦ ଥାଏ ସେମାନେ କାହାକୁ ଚାକିରୀ କରିବାକୁ ପସନ୍ଦ ଲାଗେ କାହାକୁ ଶିକ୍ଷକତା ପସନ୍ଦ ଲାଗେ ସେମାନେ ନିଜ ନିଜର ପସନ୍ଦରେ ରହିଥାନ୍ତି ତ ଆମେ ବି ଏଥି ମଧ୍ୟରେ ସେମାନଙ୍କୁ ସହଯୋଗ କରିଥାଉ ଆଉ ମୋତେ ମଧ୍ୟ ସାମାଜିକ କିଛି ଲୋକମାନଙ୍କ ସେବା କରିବା ଏବଂ ଖେଳ କୁଦରେ ପସନ୍ଦ ଥାଏ ଥାଏ ଏଥିରେ ମଧ୍ୟ ମୋତେ ସେମାନେ ସହଯୋଗ କରିଥାନ୍ତି ପରିବାରରେ ମିଶି ମିଳିମିଶି ଚଳିବାକୁ ହେଲେ ସମସ୍ତେ ନିଜ ନିଜକୁ ସହଯୋଗ କରିବା ଏବଂ ସାହାଯ୍ୟ କରିବାରେ ସବୁ କଥାରେ ସମସ୍ତ ସୁବିଧା ଅସୁବିଧା ନିଜ ନିଜ ଭିତରେ ବାଣ୍ଟିବା ଦ୍ୱାରା ହିଁ ଏକ ସୁନ୍ଦର ପରିବାର ଆମକୁ ପରିବାର ମିଳିଥାଏ ଏବଂ ସମସ୍ତ କଥା ମାନି ଚଳିବା ଦ୍ୱାରା ହିଁ ଆମେ ଏକ ଭଲ ପରିବାରରେ ରହିପାରିଥାଉ